ଆମ ଅଞ୍ଚଳର ପ୍ରମୁଖ ଟେଲିଫୋନ୍ ବ୍ରାଣ୍ଡଗୁଡ଼ିକର ନାମ ହେଉଛି ରେଡ୍ମି ରିୟଲମି ଓପ୍ପୋ ମୋଟୋରୋଲା ଆପଲ ଏହିଭଳି ସବୁ ସ୍ମାର୍ଟ ଫୋନ୍ଗୁଡ଼ିକୁ ପିଲାମାନେ ବ୍ୟବହାର କରୁଛନ୍ତି ଏବଂ ସେଗୁଡ଼ିକୁ ଚଳାଇବା ପାଇଁ ସେଥିରେ ଜିଓ ସିମ୍ ପକାଉଛନ୍ତି ଭୋଡାଫୋନ୍ ପକାଉଛନ୍ତି ଏୟାରଟେଲ୍ ବିଏସ୍ଏନ୍ଏଲ୍ ଆଇଡ଼ିଆ ଏହିଭଳି ବିଭିନ୍ନ ପ୍ରକାରର ସିମ୍ ବ୍ୟବହାର କରୁଛନ୍ତି ହେଲେ ଆମ ଅଞ୍ଚଳରେ ଜିଓ ର ଟାୱାର ବହୁତ ବରାବର ଭାବରେ ଆସୁଛି ଯାହାଫଳରେ ସମସ୍ତେ ପ୍ରାୟ ଫୋନ୍ରେ ଜିଓ ସିମ୍କୁ ବ୍ୟବହାର କରୁଛନ୍ତି ମୁଁ ବି ନିଜେ ଜିଓ ସିମ୍ ବ୍ୟବହାର କରେ ଜିଓ ସିମ୍ ଆମକୁ ଉତ୍ତମ ସେବା ପ୍ରଦାନ କରୁଛି